ଆମ କୃଷିର ପାରମ୍ପରିକ ହେଉଛି ଧାନ ଏବଂ ସେ ଧାନକୁ ସମବାୟ କୃଷି ପରାମର୍ଶ ଜଳ ପମ୍ପ୍ ଉପଲବ୍ଧ କରାଯାଏ ଯେନ୍ତାକିି ପମ୍ପ୍ କିମ୍ବା ଉଠାଇଲେ ସେ ସେଚନ କରାଯାଏ କେନାଲ୍ ଏ ସିଷ୍ଟମ୍ରେ ଆମେ ଚାଷ କରସୁଁ ଆଉ ସେ ଧାନ୍ର ଧାନ୍କେ ଚାଷ କରିକିରି ସେଇଟା ଆମେ ନିଜେ ସମୟ କୃଷି ଯେନ୍ତାକିି ଆମର୍ ବୋଲି କହେ ସେ ନେସୁ ଆର୍ ଯେନ୍ତାକିି ଆମର ଓଡ଼ିଶାର ଭଲ୍ ଜାଗା ଯେନ୍ତାକିି ଧାନ ଚାଷ ବା ବରଗଡ଼୍ ଡିଷ୍ଟ୍ରିକ୍ର ଆମର ଓଡ଼ିଶାର ଧାନର ପ୍ରମୁଖ ଚାଷୀ ବହୁତ ସେନ ହେସି ଯେନ୍ତାକିି ଓଡ଼ିଶାର ଭାତହାଣ୍ଡି କୁହାଯାସି ସେଇଟା ହେଉଛି ଓଡ଼ିଶାର ଭାତହାଣ୍ଡି ବରଗଡ଼୍ ଆଉ ଧାନ୍ ଚାଷ କଲେ ବହୁତ କୀଟ ଲାଗ୍ସି ସେନ୍ତାକିି କିଷର କୀଟରେ ବହୁତ ଉଷ ପ୍ରଷା ଦବାରେ ପଡ଼୍ସି ଓ ବହୁତ କିଛି କର ପଡ଼୍ସି ଦିନ ଧାନ ଚାଷ୍ ଅଛି ବହୁତ ସଫଳତା ହେଇନି ପାରିବି